କ୍ରୀଡ଼ା ଏକ ସୁସ୍ଥ ଜୀବନ ଶୈଳୀରେ ମଣିଷମାନଙ୍କୁ ସୁରକ୍ଷା ଯୋଗ ଯୋଗାଇଥାଏ ଏହି କ୍ରୀଡ଼ା ମଧ୍ୟରେ ବ୍ୟକ୍ତି ବା ଶିଶୁର ଅଙ୍ଗପ୍ରତ୍ୟଙ୍ଗ ଚାଳନା ହୋଇଥାଏ ଏବଂ ତାର ଶରୀର ସୁସ୍ଥ ମଧ୍ୟ ରହିଥାଏ ଏହି କ୍ରୀଡ଼ା ମାଧ୍ୟମରେ ଶିଶୁର ବୃଦ୍ଧି ଓ ବିକାଶ ଘଟିବାରେ ସହାୟକ ହୋଇଥାଏ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରୀଡ଼ା କରିଥାନ୍ତି ଓ ଏହା ନିହାତି ଆବଶ୍ୟକ ମଧ୍ୟ ଏହି କ୍ରୀଡ଼ା ଦ୍ୱାରା ବ୍ୟକ୍ତି ବା ମଣିଷ ଦେହରେ ଥିବା ରୋଗ ଗୁଡ଼ିକ ଭଲ ହୋଇଥାଏ ଯଦି ଜଣେ ଶିଶୁ କ୍ରୀଡ଼ା କରିଥାଏ ତେବେ ତାର ଶରୀରର ଅଙ୍ଗପ୍ରତ୍ୟଙ୍ଗ ଚାଳନା ହେବା ସହିତ ତାର ବୁଦ୍ଧି ଓ ବିକାଶରେ ସହାୟକ ହୋଇଥାଏ ଯଦି ଜଣେ ଶିଶୁ କ୍ରୀଡ଼ା କରିଥାଏ ତେବେ ତାର ଭାବିବାର ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଏହା ତାର ବାଲ୍ୟକାଳକୁ ପ୍ରଭାବିତ କରିଥାଏ ଏହି କ୍ରୀଡ଼ା ଶିଶୁର ଜୀବନଯାପନରେ ସଚେତନତା ଆଣିଥାଏ ଯଦି ଶିଶୁଟିଏ କ୍ରୀଡ଼ା କରିବା ସମୟରେ ସେ ଅନ୍ୟମାନଙ୍କ ସହିତ କ୍ରୀଡ଼ା କରି ସେ ତାର ସାଙ୍ଗ ମଧ୍ୟ ଗଢ଼ିଥାଏ କ୍ରୀଡ଼ା ଶିଶୁର ଜୀବନକୁ ଅତ୍ୟଧିକ ପ୍ରଭାବିତ କରିଥାଏ ଏବଂ ଏହି କ୍ରୀଡ଼ା ତାର ଜୀବନଯାପନରେ ସହାୟକ ହୋଇଥାଏ